ମୁଁ ଜଣେ ବଗିଚା ପ୍ରେମୀ ମୁଁ ବିଭିନ୍ନ ପ୍ରକାର ଗଛ ଫୁଲ ଗଛ ଫଳ ଗଛ ଏବଂ ବିଭିନ୍ନ ପ୍ରକାର ଶୋ ଗଛ ଲଗାଏ କେବଳ ମୋ ବଗିଚାରେ ନୁହେଁ ମୋ ସ୍କୁଲରେ ମଧ୍ୟ ବିଭିନ୍ନ ଜାଗାରେ ସୁନ୍ଦର ସୁନ୍ଦର ବଗିଚା କରିବା ପାଇଁ ସଦାବେଳେ ଚେଷ୍ଟା କରେ ଅପ୍ରାଣ ଚେଷ୍ଟା ଏପର୍ଯ୍ୟନ୍ତ ବି ମୋର ବି ରହିଛି ଦ୍ଵିତୀୟ କଥା ହେଲା ମୋତେ ଟିକିଏ ଫୁଲ ଗଛ ଏବଂ ଫଳ ଗଛ ଯତ୍ନ ନେବା ତାର ଦେଖ ଠିକ୍ ଠାକ୍ ଭାବରେ ଗଛକୁ ବଢ଼ିବା ଏବଂ ଗଛ ପାଖରେ ବସିବା ଏବଂ ବଗିଚାରେ କିଛି ସମୟ କଟେଇବା ମୋତେ ବହୁତ ଭଲ ଲାଗେ ମୋ ସହିତ ମୋ ଘରେ ମୋ ବାପାଙ୍କର ମଧ୍ୟ ଏଇଟା ବହୁତ ବଡ଼ ଅଭ୍ୟାସ ବାପା ଯେତେବେଳେ ଅଫିସ୍ରୁ ଆସନ୍ତି କେତେବେଳେ ଅଫିସ୍ରେ ଛୁଟି ରହିଲେ ମଧ୍ୟ ସେ ବିଭିନ୍ନ ପ୍ରକାର ଗଛଗୁଡ଼ିକ ଲଗାନ୍ତି ଏବଂ ମୁଁ ତାଙ୍କଠାରୁ ଏଇଟା ଶିଖିଛି ବିଭିନ୍ନ ପ୍ରକାର ଫୁଲ ଗଛ ହେଉ ଫଳ ଗଛ ହେଉ ବାପା ଲଗାନ୍ତି ସେଥିପାଇଁ ବାପାଙ୍କର ବହୁତ ବଡ଼ ଅବଦାନ ରହିଛି ମୋ ପ୍ରତି ବଗିଚା କାମ କରିବା ପାଇଁ ବଗିଚା କାମ ଶିଖିବା ପାଇଁ